ହ୍ୟାଲୋ ମମତା ମ୍ୟାଡ଼ାମ୍ କେମିତି ଅଛନ୍ତି ହଁ ଚାଲିଛି ଆଉ କିଛି ନାହିଁ ଚାଷବାସ କରିକି ଦିନ କଟୁଛି ଆଉ ଆଉ ଆପଣ ଦେଖା ଦେଲେନି କୁଆଡ଼େ ଗଲେ ଏତେ ଦିନ

ହଁ ହଁ ଠିକ୍ ଅଛି ଚାଷବାସ ସବୁ ଭଲରେ ଚାଲିଛି ସେପଟ

ଆରେ କହିଲି କହିଲା ପରେ ବି ଲୋକମାନେ ଲୋକମାନେ ବେଶୀ ଶିକ୍ଷିତ ବି ନାହିଁ ତ ସେ ଏନ୍ ଜି ଓ କାମଟାକୁ ବେଶୀ ଗୁରୁତ୍ଵ ଦେଲେ ନାହିଁ ପ୍ରାଇଭେଟ୍ ଜବ୍ଟା ବୋଲି ଲୋକମାନେ ବେଶୀ ଖାମ୍ଖିଆଲ ନେଇଗଲେ ଆଉ ଆଉ ଯଦି ଲୋକମାନେ

ଆଜ୍ଞା ଆଜ୍ଞା

ହଉ ମୁଁ ଏଥର ଚେଷ୍ଟା କରିବି ଏଥର ଚେଷ୍ଟା କରିବି ଘରେ ଘରେ ଏନ୍ ଜି ଓ ବିଷୟରେ କଥା ପକେଇବା ପାଇଁ କ'ଣ କ'ଣ ମୁଁ ଏତେ ସୁବିଧା ମିଳୁଛି ବୋଇଲେ ଏ ବର୍ଷ ମୁଁ ଏନ୍ ଜି ଓ ପାଇଁ ପ୍ରିପେଆର୍ ହେବି ଆଉ ଆପଣଙ୍କ କଣ୍ଚାକ୍ଟରେ ଆସିବି ଆଚ୍ଛା ଏନ୍ଜିଓଟା ଏଇଟା ପ୍ରାଇଭେଟ୍ ଜବ୍ ନା ଗମେଣ୍ଟଟା ପ୍ରାଇଭେଟ୍ଟା ହଉ ଠିକ୍ ଅଛି ହଉ ହଉ ମୁଁ ବି ଏବେ ଗାଁରେ ସବୁ ଘରେ ଘରେ ଯାଇକି ଯେଉଁମାନେ ନବୁଝିଲେ ବି ଚେଷ୍ଟା କରିବି ବୁଝାଇବା ପାଇଁ ଲୋକମାନେ ତ ବହୁତ ଆମ ଗାଁରେ ଚେଷ୍ଟା କରିବା ବୁଝେଇବା ପାଇଁ ଯଦି ବୁଝିଲେ ବୋଲେ ଭଲ ହେବ ଆଜ୍ଞା ନାହିଁ ଏଥର ଏ ସୁଯୋଗଟା ହାତ ଛଡ଼ା କରିବାନି

ଏଇ ଦିନଟା

କରିପାରିବ ହଁ ଠିକ୍ ମ୍ୟାଡ଼ାମ୍ ଆପଣ କହିବାଟା ପୁରା ଠିକ୍ ହଉ ଠିକ୍ ଅଛି ମ୍ୟାଡ଼ାମ୍ ମୁଁ ଠିକ୍ ଟାଇମ୍ରେ ଆପଣଙ୍କୁ ଜଣେଇବି ଆପଣଙ୍କ କଣ୍ଚାକ୍ଟରେ ଆସିବାକୁ ଚେଷ୍ଟା କରିବି

ଏ ନମ୍ବରଟା ଦେଲେ ଚଳିବ ମ୍ୟାଡ଼ାମ୍ ହଉ ଓକେ ମ୍ୟାଡ଼ାମ୍ ନାଁ ମ୍ୟାଡ଼ାମ୍ ଠିକ୍ ଅଛି ମ୍ୟାଡ଼ାମ୍

ହଁ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ଦାରିଦ୍ର୍ୟରୁ କେମିତି ଦୂରୀ ହେବ ସେଇଟା ହିଁ ସବୁବେଳେ ଚିନ୍ତାରେ ରହୁଛନ୍ତି ଲୋକମାନେ ହଁ ହଁ ମ୍ୟାଡ଼ାମ୍ ପୁଣି ଭେଟ ହେବା ମ୍ୟାଡ଼ାମ୍ ଆଜ୍ଞା